ଆମ ଘର ରଣପୁର ରଣପୁରରୁ ସୁନାଖଳା କୌଣସି ପରିବହନ ପାଇଁ ଗାଡ଼ି ନଥାଏ ଲୋକମାନେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିଥା'ନ୍ତି ବସ୍ ବା ଟ୍ରେନ୍ ଠିକ୍ ସମୟରେ ନ ଆସିବାରୁ ଲୋକମାନେ ବହୁତ ହଇରାଣ ହୁଅନ୍ତି ଗାଡ଼ିଟି ଯେଉଁ ଗାଡ଼ିଟି ପ୍ରଥମେ ଆସେ ଲୋକମାନେ ଠେଲା ପେଲା ହୋଇ ଯିବା ଆସିବା କରନ୍ତି ବହୁତ ଅସୁବିଧା ହୋଇଥା'ନ୍ତି ସେଥିମଧ୍ୟରୁ କେତେକ ବୁଢ଼ାବୁଢ଼ୀ ଲୋକ ଥା'ନ୍ତି ମଧ୍ୟ ଠେଲା ପେଲାରେ ପଡ଼ିଯା'ନ୍ତି